ଚାଷ ପାଇଁ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାରର ଜଳର ସୁବିଧା ରହିଛି ଯେପରିକି ଆମର ବର୍ଷା ଜଳ ତାପରେ ନଦୀ ଜଳ ପୋଖରୀ ଜଳ ଏହିଭଳି ଏଇ ଜଳ ଗୁଡ଼ିକୁ ଆମେ ବ୍ୟବହାର କରିଥାଉ ତା ସହିତ ଆମର ଲିଫ୍ଟ ଇରିଗେସନର ସୁବିଧା ଅଛି ସେ ଲିଫ୍ଟ ଇରିଗେସନ ମାଧ୍ୟମରେ ବିଭିନ୍ନ ପ୍ରକାରର ଜମିକୁ ସବୁ ମାଡ଼ିଥାଏ ଆଉ ମଧ୍ୟ ଆମର ପାଖରେ ଗୋଟିଏ କେନାଲ ଅଛି କେନାଲ ମାଧ୍ୟମରେ ଆସି କେନାଲ ମାଧ୍ୟମରେ ମଧ୍ୟ ଚ୍ୟାନେଲ ହେଇଛି ସେ ଚ୍ୟାନେଲରେ ପ୍ରତ୍ୟେକ ଜମିକୁ ତାର ପାଣି ମାଡ଼ିଥାଏ